ଥରେ ମୋ ବାପାଙ୍କର ଦେହ ଖରାପ ହେଇଥେଲା ମୁଁ ବହୁତ ଦୂରରେ ରହୁଥିନି ମୋ ବାପାଙ୍କ ନିକଟରେ ମୁଁ ନଥିନି ବହୁତ ଦୂରରେ ଥିନି ତାଙ୍କ ଦେହ ଖରାପ ହେଲା ଯେମିତି ଶୁଣି ଗୋଟେ ଅଟୋ କନି ସେ ଅଟୋବାଲା ଡ୍ରାଇଭର ଯିଏ ଭଉତୁ ମାନେ ଭଉତୁ ସାହସ ମତେ ଦେଇଥିଲା ଆଉ ତା ଅଟୋରେ ଗନି ରାତିରେ ରାତିରେ ଯାଇକି କଟକ ମେଡ଼ିକାଲରେ ଠିକିନି ଗଲାବେଳକୁ ବାଟରେ ବି ମତେ ବହୁତ ସାହସ ଦେଲା କହିଲା ମୁଁ ତମ ବାପାଙ୍କ ଦେହ କିଛି ନହବା ପୂର୍ବରୁ ମୁଁ ନେଇକି ଠିକେଇଦେମି ଫୋନ ଦେଲା କହିଲା ନେ ଫୋନ କରନି ତମ ବାପାଙ୍କ କତିକି ଆଉ ମୁଁ ଫୋନ କଲାବେଳକୁ ମୋ ବାପା ବି କଥା କହିଲେ ମୋ ସହିତ ଆଉ ସେଇଟୁ ମୁଁ କା କାନ୍ଦୁଥିବା ଦେଖିକିନି ସେ ଡା ଅଟୋ ଡ୍ରାଇଭରଟି ଭାରି ମାନେ ସାହସ ଦେଇକିନି କହିଲା କ'ଣ ପାଇଁ ଭଉଣୀ କାନ୍ଦୁଛୁ ଭଉଣୀ ବୋଲି ଯେତେବେଳେ ଡାକିକିନି ମତେ କହିଲା ମତେ ଭାରି ଭଲ ନାଗିଲା ଆଉ ଆଉ କାନ୍ଦ ମାଣ୍ଡିଲାନି ଗନି ସେମିତି ବସିକିନି ରାତିରେ ଆଉ ହଉଛି ଖରାପେ ବ୍ୟବହାର ଫେବହାର କିଛି ନାହିଁ ଭଉଣୀ ବୋଲି ଡ଼ାକିକିନି ମତେ ସାହସ କରିକି ନେଇକିନି ଗଲା ଗଲା ଯେମିତି ମୁଁ ଯାଇକି ଠିକିନି ପଇସା ପଇସା ପତ୍ର କିଛି ନେଇନି ବାପାଙ୍କ ଘଟଣା ଶୁଣିକିନି ହଟାତ୍ ପଳେଇନି ଅ ମାନେ ନା ପର୍ସଟା ବି ନେଇନାହିଁ ପଇସା ବି ନେଇନାହିଁ ସେ ତାକୁ ସେ ଯେତେବେଳେ ମତେ ପଇସା କଥା ମାଗିଛି ମୁଁ ଯେତେବେଳେ ନାହିଁ କରିଛି ବାପାଙ୍କ କତିରେ ଥିବ ପଇସା ଆଣିକି ଦେମି ସେ ହଁ ବି କହିଲା କହିଲା ହଁ ଭଉଣୀ ତୁ ଯା ଆଉ ବାପାଙ୍କର ଧିଅ କେମିତିଆ ଦେଖିକି ଆଇ ଆସିକିନି ପଇସା ଦବୁ ଏଇଭଳିଆ ମତେ କହିକିନି ସାହସ ଦେଲା ମୁଁ ପୁଣି ଗନି ବାପାଙ୍କ ଦେହ କ'ଣ ହଉଛି ବୋଲି ଦେଖିକିନି ବସିନି ସେଇଠି ତାଙ୍କ ଦେହ କ'ଣ ହଉଛି ସାଇଲନ ନାଗିଛି ଆଉ ତାଙ୍କ ଦେହ କ'ଣ ଖରାପେ ଅଛି ଏମିତି ଦେଖିକି ତାଙ୍କ ଦେହ ଟିକେ ଟିକେ ପରିବର୍ତ୍ତନ ହେଲା ଟିକେ ଭଲ ହେଇ ଆସିଲାଣି ମୁଁ ଯାଇକି ଠିକିନି ଠିକିନି ସାଇଲନ ନାଗିଛି ଆଉ ପଇସା ଆଣିନି ଆଣିକିନି ସେ ଅଟୋ ଡ୍ରାଇଭରକୁ ଦେନି ସେ ଭଉଣୀ ବୋଲି ଡାକିଲା ଭଉଣୀ ବାପାଙ୍କ ଦିହ ଭଲ ନା ମୁଁ ବା ଠାକୁରଙ୍କୁ ଡାକୁଥିନି ବାପାଙ୍କ ଦେହ ଭଉତୁ ଭଲ ଥିବ ଆଉ ଭଉଣୀ ଭଲ ନା ମତେ ଯେମିତି କହିଲା ମୁଁ କହିନି ହଁ ଆଉ ଭାଇ ଭଲ ମୋ ବାପାଙ୍କ ପାଇଁ ସିଏ ବି ପ୍ରାର୍ଥନା କରିଥିଲା ଭଉତୁ କହିଲା ଯାହା ହଉ ଠାକୁରଙ୍କ ଆଜ୍ଞାରେ ଆଉ ଠାକୁର ତାଙ୍କୁ ଭଲ ରଖିଥାନ୍ତୁ ଝିଅ ଯାଇକି ଠିକିବ ଏଇଭଳିଆ କହିକି ବାଟରେ ଭଉତୁ କଇ କଇକା କଇ କଇକା ଯାଉଥିଲା ଭଲରେ ଠିକେଇଲା ମତେ ଭଉଣୀ ଡାକୁଥୁଲା ମୁଁ ରାତିରେ ବି ତାଙ୍କ ସହିତ ଗନି ଖରାପ ବ୍ୟବହାର କି ଆଉ କିଛି ଦେଖେ କହିଲା ନାହିଁ କି କିଛି ନ ଭାରି ଡରି ଡରିକା ସେଇ ବାବଦରେ ଯାଉଥିନି କାଇଁକି ନା ମତେ ଖରାପ ବ୍ୟବହାର ଦେଖେଇଲାନି ଭଲରେ ନେଇକି ଠିକେଇକିନି ଆଉ ବାପାଙ୍କ କତିରୁ ପଇସା ଆଣିକିନି ତାକୁ ଦେନି ଆଉ ସିଏ ଖୁସି ହେଇକିନି ଆସିଲା ମତେ ବି ଭଉତୁ ଖୁସି ନାଗିଲା ଡ୍ରାଇଭରଟା ଭଉତୁ ଭଲ ଥିଲା